ସ୍ଥାନୀୟ ସ୍କୁଲ୍ରେ ଯେତେବେଳେ ଗୋଟିଏ ପିଲାଟାର ନାଁ ଲେଖା ହୁଏ ସେହି ସମୟରେ ସେ ପିଲାର ବୟସ ପାଞ୍ଚରୁ ଛଅ ହେବା ଦରକାର ସେହି ସମୟରେ ଗୋଟିଏ ପିଲା ଯେତେବେଳେ ନାଁ ଲେଖିବ ତାକୁ ଆଧାର କାର୍ଡ଼ ବାର୍ଥ ସାର୍ଟିଫିକେଟ ଆଉ ତା'ର ବାପା ମା' ସାଙ୍ଗରେ ଯିବାକୁ ପଡ଼ିବ ଯେତେବେଳେ ସ୍କୁଲ୍ରେ ଆଡ଼ମିସନ୍ କରିବେ ସେହି ସମୟରେ ଯେକୌଣସି ପିଲା ବି ଯାଇକି ଆଡ଼ମିସନ୍ କରିପାରିବେ ଆଡ଼ମିସନ୍ କରିବା ଦ୍ୱାରା ସ୍କୁଲ୍ର ସବୁ ସୁବିଧା ସୁଯୋଗ ମିଳିପାରିବ ପିଲାଟି ଆରାମସେରେ ତା'ର ପାଠ ପଢ଼ା ବି ସେଇଠି କରିପାରିବ